ହଁ ମୁଁ କିଛି ବିଷୟରେ ଲେଖିବାକୁ ଚାହୁଁଛି ଯାହାକି ଓଡ଼ିଆରେ କୋଇଲି ବିଷୟରେ ଲେଖିବାକୁ ଭଲ ଲାଗେ ଏବଂ ତାହା ଭାରତ ବର୍ଷରେ ଏକ ସମ୍ବେଦନଶୀଳ ବିଷୟ ଭାବରେ ପ୍ରସିଦ୍ଧ ଲାଭ କରିଅଛି ତାକୁ ପଢ଼ିବା ସମୟରେ ତା ବିଷୟ ବସ୍ତୁ ଗୁଡ଼ିକୁ ଜାଣିବା ସମସ୍ତଙ୍କର ଅତ୍ୟାନ୍ତ ଜରୁରୀ ଏବଂ ଏହା ଅତ୍ୟନ୍ତ ଆବଶ୍ୟକ